ଆମ ଗାଁ ରେ ଗୋଟିଏ ନଳକୂପ ଖୋଳା ହୋଇଛି ସେଇଟା ବହୁତ ଗଭୀରରେ ଖୋଳା ହୋଇଛି ଆଉ ସେଇଟାରେ ଗୋଟିଏ ନଳକୂପ ମଧ୍ୟ ଲଗାଯାଇଛି ଆଉ ସେହି ନଳକୂପରୁ ଆସୁଥିବା ପାଣି ବହୁତ ଗଭୀରରୁ ଯେଉଁ ନଳକୂପରୁ ଆସୁଛି ପାଣି ସେ ପାଣିକି ଲୋକମାନେ ବ୍ୟବହାର କରୁଛନ୍ତି ପାନୀୟ ଜଳ ବ୍ୟବହାର କରୁଛନ୍ତି ଖାଇବାରେ ବ୍ୟବହାର କରୁଛନ୍ତି ଗାଧୋଇବାରେ ମଧ୍ୟ ବ୍ୟବହାର କରୁଛନ୍ତି ସେଇ ପାଣିଟା ବହୁତ ଶୁଦ୍ଧ ଆଉ ସେଇଟା ସମସ୍ତଙ୍କୁ ଭଲ ଲାଗିଥାଏ ଆଉ ଏହା ସହିତ ଆମ ଗାଁ ରେ ଗୋଟିଏ ବଡ଼ କୂଅ ମଧ୍ୟ ଅଛି ସେ କୂଅର ପାଣି ଆମ ଗାଁ ର ସମସ୍ତ ଲୋକ ବ୍ୟବହାର କରୁଛନ୍ତି ବ୍ୟବହାର କରିବା ଦ୍ଵାରା ଲୋକମାନଙ୍କର ବିଭିନ୍ନ କାର୍ଯ୍ୟରେ ଯେ ଯେମିତି ନିତ୍ୟ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ଖାଇବାରେ ବ୍ୟବହାର କରୁଛନ୍ତି ପାଣି ପିଇବାରେ ବ୍ୟବହାର କରୁଛନ୍ତି ଏବଂ ଏହି କୂଅର ପାଣିଟା ବହୁତ ଭଲ ଲାଗିଥାଏ ହୁଏତ ଲୋକମାନଙ୍କ ଲୋକମାନେ ସେହି କୂଅର ପାଣିକୁ ବ୍ୟବହାର କରିଥାନ୍ତି